ଦୌଡ଼ିବା ସମୟରେ ମୁଁ କେବଳ ଗୋଟେ ଜିନିଷକୁ ଧ୍ୟାନ ଦେଉଥାଏ କି କିପରି ଆମେ କିପରି ଆଗକୁ ବେଶୀ ରନିଙ୍ଗ କରିପାରିବା କିପରି ଆଗକୁ ଯିବା ଏବଂ ସେଇ କଥାକୁ ଆମେ ଧ୍ୟାନ ଦେବା କଥା ଏବଂ ଏପଟେ ସେପଟେ ଧ୍ୟାନ ଦେଲେ କିଛି ହବ ନାହିଁ ଏବଂ ଯଦି କିଏ ଯଦି କିଛି ଗୀତ ଜାଣିଛି ତ ଗୀତ ଗାଇ ଗାଇ ମଧ୍ୟ ଦୌଡ଼ିପାରିବ ଏହିପରି ଭାବରେ ତା'ର ରନିଙ୍ଗଟା କ୍ଲିୟର୍ ହୋଇଥାଏ ସେଥିପାଇଁ ରନିଙ୍ଗ କଲାବେଳେ ଯାହା ଦରକାର ଯେମିତି ଷ୍ଟାମିନା ତାହା ସବୁ ପ୍ରୟୋଗ କରିକି ଦୌଡ଼ିବା କଥା ଏବଂ ଦୌଡ଼ିଲା ସମୟରେ ଯଦି କାହାକୁ ସଙ୍ଗୀତ ବା ଗୀତ ପସନ୍ଦ ତ ସେ ଗୀତ ମଧ୍ୟ ଗାଇପାରିବ